ଆମ ଓଡ଼ିଶାରେ ନୃତ୍ୟ ଓଡ଼ିଶୀ ନୃତ୍ୟ ବହୁତ ସୁନ୍ଦର ଏବଂ ବହୁତ ମଜା ମସ୍ତି ଲାଗ୍ସି ଓଡ଼ିଶୀ ନୃତ୍ୟ ଦେଖିକରି ସମସ୍ତେ ଖୁସ୍ ହୁଅନ୍ତି ଓଡ଼ିଶାର ବଡ଼ ପର୍ବ ନୃତ୍ୟ ଆମର ଓଡ଼ିଶା ନୃତ୍ୟରେ ଯେମିତିକା ଭାଗ ନେଇଥାନ୍ତି ଆଉ ଭଲ୍ ମଜା ମସ୍ତି କରି ପାଦରେ ପାଉଁଜି ସମ୍ବଲପୁରୀ ଶାଢ଼ୀ କଜ୍ଜ୍ଵଳ ସିନ୍ଦୁର ଅଳତା ନାଇଁକରି ଚୁଡ଼ି ଚୁଡ଼ା ପିନ୍ଧି ପୁନ୍ଧା କରି ଯେନ୍ ସବୁ କିଛି ବେକରେ ହାର କାନଫୁଲ ନାକରେ ନାକ ଗୁଣା ନାଇକି ଅଳତା ଉଳତି ନଖପାଲିସ୍ ସବୁକିଛି ପିନ୍ଧି ମାଖିକି ଯେଉଁ ନୃତ୍ୟର ମଜା ନେଇଥାନ୍ତି ସେହି ନୃତ୍ୟ ରେ ଭାଗ ନେଇକିରି ନାଚି ନାଚି ଯେଉଁ ମଜା ଲାଗେ ସେସବୁ କିଛି ଦେଖିକି ବି ମନ ଖୁସ୍ ଲାଗେ ଆଉ ନାଚ ଦେଇକିରି ବିଲ ବହୁତ୍ ମଜା ଲାଗ୍ସି ସେ ଓଡ଼ିଶାର ନୃତ୍ୟ ବିଭାଗ୍ରେ ଆମର ସଂସ୍କୃତି ଆମର ପରମ୍ପରା ଯେନ୍ ଓଡ଼ିଶୀ ନୃତ୍ୟର ଅଛି ଯେନ୍ ସେ ଡେନ୍ସ ପ୍ରୋଗ୍ରାମ୍ ବାଗି ସେ ସବୁକିିଛି ଭଲ୍ ଲାଗ୍ସି ନାଚ ଗୀତ ଶୁନିକିରି ମନ୍ ବି ଖୁସ୍ ଲାଗ୍ସି ଆଉର୍ କିଛି ସେ ଯେତେ ଶାଢ଼ୀ ଶାଢ଼ୀ ପିନ୍ଧିଥିସନ୍ ବେକରେ କାନରେ ବାହୁଟି କାନର କାନଫୁଲ ସବୁକିଛି ପିନ୍ଧି ନାଇକି ବହୁତ୍ ସୁନ୍ଦର୍ ବି ଲାଗ୍ସି ସେଥିର୍ ଲାଗି ବୋଲିକିରି ନୃତ୍ୟ ଶୈଳୀ ବିଭାଗ ର ଓଡ଼ିଶୀ ନୃତ୍ୟ ବହୁତ୍ ମନ ମନ୍କେ ଭଲ୍ ଲାଗ୍ସି ସେଥିର୍ଲାଗି ବୋଲିକରି ଓଡ଼ିଶୀ ଓଡ଼ିଶୀର ଗୀତ ଆରୁ ସମ୍ବଲପୁରୀ ଗୀତ ବହୁତ୍ ମଜା ମସ୍ତି ଲାଗ୍ସି ସବୁ ଜିନିଷ୍ ପତର୍ ମାଖି ଘସି ଝିଅମାନେ ଡ୍ୟାନ୍ସ ପ୍ରୋଗ୍ରାମ୍ କଲାବେଲ୍କେ ଦେଖ୍ବାଲାଗି ବି ବହୁତ୍ ବଢ଼ିଆଁ ଲାଗ୍ସି ଆର୍ ନା ଯେନ୍ମାନେ କି ନୃତ୍ୟ ବିଭାଗ ନେ ଥିସନ୍ ସେମାନେ ବି ନାଚ ଗୀତ କରିକରି ମନ୍କେ ମୋହିନେସନ୍ ଆରୁ ବହୁତ୍ ମଜା ମସ୍ତି ଲାଗ୍ସି ସେଥିଲାଗି ବଲିକରି ଆମର୍ ନାଚ ନାଚ ଗୀତ ନୃତ୍ୟ ବହୁତ୍ ଏଞ୍ଜଏ